ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଆମ ଗାଁରେ ବହୁତ ଧୁମଧାମରେ ଠାକୁରାଣି ଯାତ୍ରା ପାଳନ କରାଯାଇଥିଲା ଏହି ଯାତ୍ରା ପାଳନ କରିବା ପାଇଁ ଆମ ଗାଁ'ରେ ଘର ଘର ବୁଲି ପଇସା ସଂଗ୍ରହ କରାଯାଏ ଏବଂ ଏଥିପାଇଁ ଦୁଇ ତିନିଜଣ ବଡ଼ ଲୋକଙ୍କୁ ଦାୟିତ୍ୱ ଦିଆଯାଏ ସେଥି ଭିତରେ ମୁଁ ମଧ୍ୟ ଏହି ଦାୟିତ୍ୱରେ ରହିଥିଲି କିନ୍ତୁ ଏହି ବର୍ଷ ଯେତେବେଳେ ଆମେ ଘର ଘର ବୁଲି ପଇସା ସଂଗ୍ରହ କରିଥିଲୁ ତାହା ହିସାବ କିତାବ କରିବା ସମୟରେ ମୁଁ ଦେଖିଥିଲି ହଜାରେ ଟଙ୍କାଟେ କମ୍ ରହିଥିଲା କିନ୍ତୁ ଖାତାରେ ଲେଖା ହୋଇଛି ହଜାରେ ଟଙ୍କାଟେ ଅଧିକ ଅଛି ତାହା ମୁଁ ଭାବିଲି ନିହାତି ହଜାରେ ଟଙ୍କା ଟେ ଯେକୌଣସି ଯାଗାରେ କେଉଁଠି ଭୁଲ ରହି ଯାଇଅଛି କିନ୍ତୁ ତାହା ଠିକ୍ ରୂପେ ପରିଚାଳନା କରିବା ପାଇଁ ମୁଁ କ'ଣ କରିପାରିବି ମୁଁ ନିଜ ଏକାଉଣ୍ଟରୁ ହଜାରେ ଟଙ୍କାଟେ ସଂଗ୍ରହ କରି ସେଠାରେ ହଜାରେ ଟଙ୍କା ମିଶାଇଲି ଏବଂ କିପରି ଠାକୁରାଣୀ ଯାତ୍ରାରେ କୌଣସି କାମରେ ଯେମିତି ଭୁଲ ନ ରୁହେ ହିସାବ କିତାବରେ ଯେମିତି କିଛି ଭୁଲ ନ ରୁହେ ସେଥିପାଇଁ ମୁଁ ତାହା ପ୍ରାଧାନ୍ୟ ମୁଖ୍ୟ ଗୁରୁତ୍ୱ ଦେଇ ହଜାରେ ଟଙ୍କାଟେ ନିଜ ହାତରୁ ସେଠାରେ ମୁଁ ମିଳିମିଶି ସମ୍ଭବ କଲି ଏବଂ କାମଟା କିପରି ଠିକ୍ ରୂପେ ହୋଇପାରିବ ତାହା ମଧ୍ୟ ମୁଁ ଗୁରୁତ୍ୱ ଦେଲି